ମୁଁ ଯେଉଁ ଆମର କହୁଛନ୍ତି ଲଖାଏମାର ମ ନାକାରୀତ୍କତମ ଅନୁଭବ ଅତି ହଉଛି ଗୋଟେ ମୁଁ ଗୋଟେ କୁଲର ଆଣିଥିଲି କୁଲର ଯେଉଁ ଫଳରେ ଆଣିସାରିଲା ପରେ ମୁଁ କୁଲରରେ ପାଣି ପୁରେଇକି ଚଲେଇଲି ଚଲେଇଲା ପରେ କିଛି ଦିନ ମୁଁ କୁଲରରେ ଯେତେବେଳେ ସେ ତାର ସୁବିଧା ପାଇଲି ତାପରେ ନିଜର ଦେହ ବି ଖରାପ ହେଇ ରହିଲା କାରଣ କୁଲର ଅତ୍ୟନ୍ତ ଦିକ ମଣିଷ ମାନେ ମଣିଷ ପାଇଁ ବହୁତ ହାତୀ ହାନିକାରିକ କିନ୍ତୁ ଆମେ ଆମେ ଜାଣିପାରୁନେ ସେ ଯାହାଫଳରେ ଆମେ ସେଇ ମାନେ କୁଲର ଉପରେ ଆମେ ସବୁବେଳେ ମାନେ ଭର୍ସା କରି ରହିଯାଉଛେ କିନ୍ତୁ କୁଲର ଅତ୍ୟନ୍ତକ ସାଧାରଣ ଗଛ ଲତାର ଯେଉଁ ପବନ ଯେଉଁ ଶାନ୍ତି ମଣିଷକୁ ଲାଗିବ ବା ଦେହକୁ ଯେତିକି ହିତକାରିକ କିନ୍ତୁ ଯଦି କୁଲର ଆପଣ ଲଗାନ୍ତୁନି ମୁଁ ଆଣିକି ଥରେ ହଇରାଣ ହେଇଛି ଯାହାଫଳରେ ସେ ମୋ କୁଲର ଯୋଗୁଁ ମୋ ଦେହ ବି ଅସୁସ୍ଥ ବେଶୀ ହେଲା ଆଉ ମୁଁ ଡାକ୍ତରଖାନାରେ ବି ମୋତେ ଆଡ଼ମିସନ ହବା ପାଇଁ ପଡ଼ିଲା ଓ ମୋତେ ଟ୍ରିଟମେଣ୍ଟରେ କିଛି ନହେଲେ ଦଶ ବାର ଦିନ ମୁଁ ସେଇଠି କଷ୍ଟରେ ଅନୁଭବ କରିଛି ଯଥା କୁଲର ପାଇଁ ମୋର ମୋର ମତାମତରେ କୁଲର ଏଥିପାଇଁ ଭଲ ନାହିଁ